ଅଠର ଫେବୃଆରୀ ଦୁଇ ହଜାର କୋଡ଼ିଏ କୋଡ଼ିଏ ଜାନୁଆରୀ ଦୁଇ ହଜାର ଏକୋଇଶ ଚବିଶ ଫେବୃଆରୀ ଦୁଇ ହଜାର ବାଇଶ ପଚିଶ ଅକ୍ଟୋବର ଦୁଇ ହଜାର ତେଇଶ ଛବିଶ ଡିସେମ୍ବର ଦୁଇ ହଜାର ଚବିଶ